ଆମର ଆଜ୍ଞା ଧାନ ଚାଷ ଅଛି ଆଉ ଧାନ ଚାଷ ଥିଲେ ବି ଆମର କେନାଲ୍ ଏରିଆ ନାହିଁ ସେଇଥିପାଇଁ ପ୍ରୋବଲେମ୍ ଟିକେ ସେହି ବର୍ଷରେ ଥରେ ଧାନ ଚାଷ ହୁଏ ବର୍ଷା ପାଣି ହେନେ ହେଲା ଯଦି ବର୍ଷା ନ ହେଲା ମରୁଡ଼ି ହେଲା ଅନ୍ୟ ଲୋକ ବି କରନ୍ତି ଅଳ୍ପିକା ପାଣି ଶର୍ଟ ବୋଲି ଅଳ୍ପିକା ଲୋକ ଫସଲ ପରିବା ଚାଷଫାସ କରନ୍ତି ଆଉ ଧାନ ସେହି ବର୍ଷକରେ ଥରେ ଯଦି ଧାନ ନ ହେଲା ମରୁଡ଼ି ଆଉ ସେମିତି ଉପର ବାଲାକୁ ଅନେଇକି ଆମେ ହେଉଛି ଚାଷ କରୁ କେଉଁ ବର୍ଷ ବି ଆମର ହେଇନେଇ କିଛି ଓବଜେକ୍ସନ୍ ଧାନ ବି ଭଲରେ ଫଳିଛି ଆଉ ଭଲ ବି ହୋଇଛି ଆମେ ଧାନରେ ବି ବହୁତ ଉପକୃତ ଅଛୁ ଆଉ ଭଲ ବି ପଇସା ଧାନରେ ଆମର ଆସିଛି ବିଲ ଆମର ଆଜ୍ଞା ଦୁଇ ଏକର ହେବ ଆଉ ବେଶୀ ନାହିଁ ଆଉ ଆମେ ସେ କଷ୍ଟେମଷ୍ଟେ କରିକି ଧାନ ଚାଷଟା କରିଚୁ ମେନ୍ ହେଲା ଆମର ଆଜ୍ଞା ଧାନ ଚାଷ ଆଉ ପରିବାଫରିବା ପାଣି ଶର୍ଟ ବୋଲି ଅଳ୍ପିକା କିଏ କେମିତି କରନ୍ତି ନହେନେ ନାଇଁ